ପି ଟି ଉଷା ହେଲା ଗୋଟେ ଦୌଡ଼ା ଦୌଡ଼ି ଖେଲାର ପ୍ରଥମ ବିଜୟ ହେଇଥିଲେ ତେଣୁ ପି ଟି ଉଷାକୁ ମୋତେ ଭଲ ଲାଗେ ତା'ର ବୟସ ଅଣଷଠି ବର୍ଷ ହେଲେ ବି ସେ ବି ଏତେ ବୟସ ହେଲେ ବି ବେଶୀ ବେଗରେ ଦୌଡ଼ି ପାରୁଛି ତା'ର ଦୌଡ଼ ଦେଖି ମୋତେ ବି ଭଲ ଲାଗେ ମୁଁ ଭାବୁଛି ମୁଁ ତା ପି ଟି ଓଷା ଭଲି ହେବି ମୁଁ ନ ହେଲେ ବି ମୋର ଝିଅଙ୍କୁ ସେମିତି ବନାଇବି ବୋଲି ମୋର ଆଶା ପି ଟି ଓଷା ଏତେ ଭଲରେ ଦୌଡ଼ୁଛି ସବୁ ରାଜ୍ୟର ଲୋକଙ୍କୁ ଅଡ଼ାଇ ଦଉଛି ସେଠି ସେଇଠି ପାଇଁ ତାକୁ ମୋତେ ବେଶୀ ଭଲ ଲାଗେ ତା'ର ଖେଳ ତା'ର ଖେଳ ଦେଖି ମୁଁ ସବୁବେଳେ ଭଲ ଲାଗେ ଚମତ୍କାର ଖେଳ ଖେଳୁଛି ସେ ତା'ର ଖେଳ ଯେତେବେଳେ ଟିଭିରେ ଦେଖାନ୍ତି ମୁଁ ଟିଭି ପାଖରେ ବସି ପଡ଼ୁଛି ତା'ର ଖେଳ ଦେଖିବା ପାଇଁ ସେ ଏତେ ବେଗରେ ଦୌଡ଼ି ପାରୁଛି ସେ ଏତେ ବେଗରେ ଦୌଡ଼ି ପଡ଼ୁଛି ସେ ଦୌଡ଼ିକି ଦେଖି ମୋର ମନ ସବୁବେଳେ ଭଲ ଲାଗୁଛି ପି ଟି ଉଷା ଏତେ ବଡ଼ ଖେଳାଳି ସେ ସବୁ ଜାଗାରେ ଜିତିକି ସବୁବେଳେ ଫାଷ୍ଟ ଆଣିଛନ୍ତି ସେନୁ ମୁଁ ମୋ ଝିଅମାନଙ୍କୁ କହୁଛି ତ ମାନେ ବି ଦୌଡ଼ ଏମିତି ପି ଟି ଉଷା ପରି ପି ଟି ଉଷା ଏତେ ବେଗରେ ଦୌଡ଼ୁଛି ସେ ଦୌଡ଼ି ଦୌଡ଼ିବାଟା ବନ୍ଦ କର ଚମତ୍କାର ତେଣୁ ପି ଟି ଉଷା ମୋର ପ୍ରିୟ ଖେଳାଳି ତା'ର ବୟସ ଅଣଷଠି ବର୍ଷ ହେଲେ ବି ସେ ଏତେ ବେଗରେ ଦୌଡ଼ି ପଡ଼ୁଛି ସମସ୍ତଙ୍କୁ ମୁଁ କହିବି ପି ଟି ଉଷା ଭଳି ଦୌଡ଼ ସେ ଏମିତି ଦୌଡ଼ ପ୍ରଯୋଗିତାରେ ଫାଷ୍ଟ ହେଉଛି ତ ମାନେ ନ ଟିଭିରେ ଦେଖ ପି ଟି ଉଷା କେମିତି ଦୌଡ଼ୁଛନ୍ତି ତା'ର ଖେଳ ବେଶୀ ବଢ଼ଆ